ଏଠି ମତ୍ସ୍ୟଜୀବୀ ଜାତିମାନଙ୍କର ଗୋଷ୍ଠୀ ଥିଲା କିନ୍ତୁ ସମୟ କ୍ରମେ ସେ ଗୋଷ୍ଠୀ ଲୋକମାନଙ୍କ ସହିତ ଏତେ ମିଶିଯାଉଛି ଯେ ଏବେ ତାଙ୍କର ଯେପରିକି ଗୋଷ୍ଠୀ ଗୋଟିଏ ଜାଗାରେ ରହୁଥିଲେ ଏବେ ସେମାନେ ଗୋଟେ ଜାଗାରେ ରହୁନାହାଁନ୍ତି ଓଡ଼ିଶାରେ କହିବାକୁ ଗଲେ ତାଙ୍କ ଗୋଷ୍ଠୀ ହେଲା କେଉଟ ଏବଂ କେଉଟ ମାନଙ୍କର ଗୋଟେ ସାହି ଥାଏ ଯେଉଁଠି କେବେଳ କେଉଟମାନେ ହିଁ ବାସ କରନ୍ତି ଆଉ ସେମାନଙ୍କର ପ୍ରଧାନ ତାଙ୍କର ଜୀବିକା ହେଲା ମତ୍ସ୍ୟଚାଷ ମାଛ ଧରିବା ଆଜ୍ ୱେଲ୍ ଆଜ୍ ମାଛ ଉପରେ ନେଇକି ତାଙ୍କର ସବୁ କାମ ଥାଏ ଏବଂ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଳନ କରୁଥିବା ପର୍ବପର୍ବାଣି ଗୁଡ଼ିକର ନାମ ମୁଁ ଜାଣିନାହିଁ କିନ୍ତୁ ହଁ ତାଙ୍କର ପର୍ବଥାଏ ଯେମତିକି ବୋଇତ ବନ୍ଦାଣ ଗୋଟେ ତା' ଭିତରୁ ଗୋଟେ ପର୍ବ